ଉତ୍ତର ଭାରତରେ ଆମର ପଞ୍ଜାବ ଯାଉଛି ପଞ୍ଜାବରେ ସାଧାରଣତଃ ଲୋକମାନେ ଓଜନିଆ ଯୁକ୍ତ ଖାଦ୍ୟ ଖାଇବାକୁ ଭଲ ପାଆନ୍ତି ଯେମତି ଗହମ ଜାତୀୟ ଜିନିଷ ଆଉ ଚଣା ଜାତୀୟ ଡାଲି ଜାତୀୟ ଜିନିଷ ଲହୁଣୀ ଏହି ସବୁ ଜିନିଷ ଖାଇବାକୁ ପସନ୍ଦ କରନ୍ତି ଗହମର ରୁଟି ବିଭିନ୍ନ ପକାର ପରଟା ଖାଇବାକୁ ଭଲ ପାଆନ୍ତି ତା' ସହିତ ଚଣାର ଡାଲି ତଡ଼କା ଇତ୍ୟାଦି ଖାଇବାକୁ ବି ପସନ୍ଦ କରନ୍ତି ଲହୁଣୀ ଯୁକ୍ତ ଖାଦ୍ୟ ମଧ୍ୟ ଖାଆନ୍ତି ଦକ୍ଷିଣ ଭାରତ କଥା କହିବାକୁ ଗଲେ ସେମାନେ ଆମ୍ବିଳା ଆମ୍ବିଳ ଏବଂ ରାଗ ଜାତୀୟ ଜିନିଷ ଖାଇବାକୁ ପସନ୍ଦ କରନ୍ତି ବେଶୀକୁ ବେଶୀ କାଲି ବେଶୀକରି ସେମାନେ ଚାରୁ ସାମ୍ବର ରସମ ଏ ସବୁ ଜିନିଷ ପସନ୍ଦ କରନ୍ତି ଖାଇବା ପାଇଁ ଉତ୍ତର ଭାରତର ଲୋକମାନେ ସାଧାରଣତଃ ଚୁଡ଼ିଦାର ପିନ୍ଧିବାକୁ ପସନ୍ଦ କରୁଥୁବା ବେଳେ ଦକ୍ଷିଣ ଭାରତର ଲୋକମାନେ ଧୋତି ଶାଢ଼ୀ ପିନ୍ଧିବାକୁ ପସନ୍ଦ କରନ୍ତି